ହ୍ୟାଲୋ ସାର୍ ନମସ୍କାର ଏଇଟା କ'ଣ ନିଶା ହୋଟେଲ୍କୁ କଲ୍ କରି ଲାଗିଛି ଆଉ ଆପଣ ଖାସ୍ ଏଇ ହୋଟେଲ୍ର ମ୍ୟାନେଜର୍ କହୁଛନ୍ତି ଯଦି ହଁ ତେବେ ମୁଁ ଆପଣଙ୍କ ହୋଟେଲ୍ରୁ କିଛି ଖାଦ୍ୟ ଅର୍ଡ଼ର୍ କରିଥିଲି ଓ ସେଗୁଡ଼ିକ ହେଲା ଭାତ ଡ଼ାଲି ରୁଟି ତରକାରୀ ମାଂସ ପନିର୍ ଓ ଭଜା ଅର୍ଡ଼ର୍ କରିଥିଲି କିନ୍ତୁ ମୋର ଗୋଟିଏ ଜରୁରୀ କା କାମରୁ ମୁଁ ବାହାରକୁ ଯାଉଛିି ତେଣୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ସେହି ଖାଦ୍ୟଗୁଡ଼ିକ ବାତିଲ କରି କରିଦିଅନ୍ତୁ ଆଉ ମୁଁ ଆପଣଙ୍କୁ ଯେଉଁ ଟଙ୍କା ପଠାଇଛିି ତାହା ଟିକିଏ ମୋତେ ଫେରସ୍ତ କରିଦିଅନ୍ତୁ ଟିକଏ ଶୀଘ୍ର ଟଙ୍କା ଫେରାଇବେ ସାର୍ ମୋର ଟଙ୍କାର ଜରୁରୀ ଅଛି ଆଉ ମୋର ଖାଦ୍ୟଗୁଡ଼ିକ ବାତିଲ କରିଦିଅନ୍ତୁ ଧନ୍ୟବାଦ ସାର୍ ରହୁଛି ନମସ୍କାର